ହଁ ମୁଁ ବୁଲେଇ ପାରିବି ଆଉ ଆମର ବିଭିନ୍ନ ପ୍ରକାର ସ୍କିମ୍ ବି ମଧ୍ୟ ଅଛି ଏସବୁ ସ୍ଥାନରେ ଯିବା ପାଇଁ ବିଭିନ୍ନ ପ୍ରକାର ପରି ଯି ଯାତାୟତ ପାଇଁ ସବୁ ଇକ୍ୟୁପମେଣ୍ଟ ମଧ୍ୟ ଅଛି ଆପଣଙ୍କ ଆପଣ କେତେ ଜଣ ଯିବେ ଆପଣଙ୍କ ଫ୍ୟାମିଲି ମେମ୍ବର କିମ୍ବା ଆପଣଙ୍କ ରିଲେଟିଭ କି ସାଙ୍ଗସାଥି କେତେଜଣ ଯିବେ କୁହନ୍ତୁ ଆମେ ସେଇ ଅନୁସାରେ ଆପଣଙ୍କୁ କହିବୁ କି ଆପଣଙ୍କ ପାଇଁ ସୁବିଧା କେଉଁଟା ଠିକ୍ ହେବ ଠିକଅଛି ଠିକଅଛି ଆମେ ପ୍ରଥମେ ବାଲେଶ୍ଵର ବୁଲିବା ବାଲେଶ୍ୱର ପ୍ରଥମେ ଆମର ନୀଳଗିରି ଜଗନ୍ନାଥ ମନ୍ଦିର ସାଇଡ଼ ଯିବା ସେପଟେ ପଞ୍ଚଲିଙ୍ଗେଶ୍ୱର ଯିବା ସେପଟେ ପଞ୍ଚଲିଙ୍ଗେଶ୍ଵର ବୁଲି ଆସିଲା ପରେ ଏପଟେ ରେମୁଣା ସାଇଡ଼ରେ ଅଛି କ୍ଷୀରଚୋରା ଗୋପୀନାଥ ମନ୍ଦିର ତା'ପରେ ହେଉଛି ଦ୍ୱିତୀୟ ପୁରୀ ଜଗନ୍ନାଥ ମନ୍ଦିର ତାକୁ ଇମାମି ଇମାମି ମନ୍ଦିର ବୋଲି ଆମେ କହୁଛେ ତା'ପରେ ଆମେ ଯିବା ଚାନ୍ଦିପୁର ଲାଇନକୁ ସେପଟେ ଚାନ୍ଦିପୁର ଆମେ ସି ବିଚ୍ ବୁଲିବା ଆଉ ସେଠି ବି ରହିବା ବ୍ୟବସ୍ଥା ମଧ୍ୟ ଅଛି ଖାଇବାର ବ୍ୟବସ୍ଥା ମଧ୍ୟ ଅଛି ଆମର ତା'ପରେ ଆମେ ଯିବା ବାଲିଆପାଳ ଲାଇନ୍ର ଭୂଷଣ୍ଡେଶ୍ଵର ଯେଉଁଟାକି ଏସିଆ ମହାଦେଶର ସବୁଠାରୁ ବଡ଼ ଶିବ ଲିଙ୍ଗ କୁହାଯାଏ ତ ଆମେ ସେଠିକି ବୁଲିବାକୁ ଯିବା ତା'ପରେ ସେକେଣ୍ଡ ଯିବା ଆମେ ଭଦ୍ରକକୁ ସେକେଣ୍ଡ ସେଠି ଗୋଟେ ଦିନ ଯିବା ପ୍ଲାନିଂ ସେଠି ଆମର ଭଦ୍ରକର କିଛିଟା ଦର୍ଶନୀୟ ସ୍ଥାନ ତା'ପରେ କାଳୀ କାଳୀ ମା'ଙ୍କ ମନ୍ଦିର ବୁଲିବା ତା'ପରେ ଥାର୍ଡ଼ ଦିନ ଆମେ ଯିବା କଟକ କଟକର ଆମର ବୁଲିବା ବାରବାଟି ଦୁର୍ଗ ଆଉ କଟକ ଚଣ୍ଡୀ ମନ୍ଦିର ଆମେ ତା'ପରେ ସେଠି ବି ନାଇଟ ଷ୍ଟେ ପାଇଁ ସବୁ ସୁବିଧା ଅଛି ତ ଖାଇବା ପିଇବା ପାଇଁ ମଧ୍ୟ ଭଲ ଭଲ ହୋଟେଲର କଣ୍ଟାକ୍ଟ ଅଛି ଆଉ ସେଠି ସେଠି ବି ମଧ୍ୟ ଆପଣ ଷ୍ଟେ କରିପାରିବେ ତା'ପରେ ଫୋର୍ଥ ଡେ ଯିବା ଆମେ ଭୁବନେଶ୍ୱର ସେଠି ଭୁବନେଶ୍ୱରରେ ଆମେ ଯିବା ଭୁବନେଶ୍ୱରରେ ଆମେ ସେଠି ବୁଲିବା ଲିଙ୍ଗରାଜ ମନ୍ଦିର ଉଦୟଗିରି ଖଣ୍ଡଗିରି ଧଉଳଗିରି ଏସବୁ ସ୍ଥାନ ବୁଲି ସାରିବା ପରେ ସେଠି ଗୋଟେ ଦିନ ଷ୍ଟେ କରିକି ଲାଷ୍ଟ ଡେ ଆମେ ପୁରୀ ଯିବା ପୁରୀର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବୁଲିବା ତା'ପରେ ସେଠି ସି ବିଚ୍ ଆମର ପୁରୀ ସି ବିଚ୍ ଅଛି ଆଉ ସେଠି ମଧ୍ୟ ଆମେ ଗୋଟେ ଦିନ ଷ୍ଟେ କରିକି ତା'ପରେ ଫେରିବା ଆପଣ ଆଉ କୁହନ୍ତୁ ଏବେ ଆପଣ କେତେଜଣ ଯିବେ ଆଉ ଆପଣଙ୍କ ରିଲେଟିଭ୍ସ ଯିବେ ନା ଘର ଲୋକ ଯିବେ ନା ଆପଣ ସାଙ୍ଗସାଥୀ ଯିବେ କେତେଜଣ ଯିବେ କୁହନ୍ତୁ ଆମେ ସେ ଅନୁସାରେ କହିବା ଆପଣଙ୍କ କେଉଁ କେଉଁଟା କେଉଁଥିରେ ଟ୍ରାଭେଲ୍ କଲେ ଆପଣଙ୍କୁ ସୁବିଧା ହେବ ତ ଠିକ୍ ଅଛି ଦଶ ଜଣ ଯିବେ ତ ଆପଣଙ୍କ ପାଇଁ କ୍ୟାବ୍ ତ ବୁକ୍ ହେଇପାରିବ ନାହିଁ କାହିଁକି ନା ଗୋଟେ କ୍ୟାବ୍ରେ ହେଇପାରିବ ନାହିଁ ତ ଆମେ ବସ୍ ଗୋଟେ କ ଛୋଟ ବସ୍ ନା ବସ୍ ନୁହଁ ତ ଗୋଟେ ବୋଲେର କରିଦେଲେ ଠିକ୍ ହେବ ସେଥିରେ ଆପଣ ଦଶ ଜଣ ଆରାମ ସେ ଯାଇ ପାରିବେ ଆଉ ଟ୍ରାଭେଲ୍ ମଧ୍ୟ କରିପାରିବେ ଠିକ୍ ଠାକ୍ରେ ଖାଇବା ପିଇବାର ଆମର ସୁବିଧା ମଧ୍ୟ ଅଛି ହୋଟେଲ୍ ମାନଙ୍କରେ ଷ୍ଟେ କରିବାପାଇଁ ନାଇଟ୍କୁ ନାଇଟ୍ ଅଛି ହୋଟେଲ ଆଉ ପର୍ ଡେ ସବୁ ହୋଟେଲ୍ରେ ହଜାର ଟଙ୍କା ପର୍ ଡେ ଲାଗିବ ତ ଆପଣ ପାଞ୍ଚଟି ଜାଗା ପାଞ୍ଚୋଟି ସ୍ଥାନ ରହିବେ ତ ପାଞ୍ଚ ହଜାର୍ ଟଙ୍କା ଷ୍ଟେ ପାଇଁ ଅଲରେଡ଼ି ଅଲଗା ତ ଟ୍ରାଭେଲ୍ ପାଇଁ ଅଲଗା ପଇସା ଅଛି ଆଉ ଖାଇବାପାଇଁ ଅଲଗା ପଇସା ଅଛି ତ ଆପଣ କୁହନ୍ତୁ ଏବେ ଆପଣଙ୍କୁ ଆମ ସ୍କିମ୍ କେମ ନାଇଁ ଆଜ୍ଞା ନାଇଁ ଆଜ୍ଞା ଡିଷ୍କାଉଣ୍ଟ ହବନି କାହିଁକିନା ଗୋଟେ ରୁମ୍ରେ ଆପଣ ଦଶ ଜଣ ତ ରହି ପାରିବେନି ଅଲଗା ଅଲଗା ରୁମ୍ ଦରକାର ତ ହଜାର ଟଙ୍କା ଏଇଟା ଆମ ଡିଷ୍କାଉଣ୍ଟ କାଟିକି ହିଁ ହେଇପାରିବ ତ ଆପଣ ଏଥିରେ କୌଣସି ଡିଷ୍କାଉଣ୍ଟ ନାହିଁ ତ ଆମର କୌଣସି ହୋଟେଲ୍ ବାଲା ବି ଏତେ ଡିଷ୍କାଉଣ୍ଟ ଦେବେନି ଅନ୍ୟ କୌଣସି ଜାଗାରେ ବି ଏତେ ଡିଷ୍କାଉଣ୍ଟ ହେଇପାରିବନି ବସ୍ରେ ଚାର୍ଜ ବି ସେମ୍ ଅଛି କେବଳ ଷ୍ଟେ ପାଇଁ ଆମର ହଜାର ଟଙ୍କା ଅଲଗା ଆଉ ଖାଇବା ପିଇବା ଟ୍ରାଭେଲ୍ ପାଇଁ ସେସବୁ ପଇସା ଅଲଗା କାରଣ ହୋଟେଲ୍ରେ ଆପଣ ଦଶ ଜଣ ରହିବେ ତ ଦଶ ହଜାର ଟ ମାନେ ହଜାରେ ଟଙ୍କା ଲେଖାଏଁ ରହିବ ଗୋଟେ ନାଇଟ୍ ନା ହଜାର ବେଶୀ ହେଇ ଯାଉନି ପାଞ୍ଚ ଦିନ ପାଞ୍ଚ ହଜାର ଟଙ୍କା ତ ଏତିକ ଠିକ୍ ଦଶ ଜଣ ଲୋକ ରହିବେ ତ ହେଇଯିବ ଆଉ ଆମଠୁ ଭଲ ସ୍କିମ୍ ଆଉ କେଉଁଠି ମିଳିବନି ଆପଣ ଦେଖନ୍ତୁ ନହେଲେ ଦେଖନ୍ତୁ ଆଜ୍ଞା ଆଜ୍ଞା ମୋ କଣ୍ଟାକ୍ଟ ନମ୍ୱର୍ଟା ନେଇଯାନ୍ତୁ ଆପଣ କଲ୍ କରିପାରିବେ ବି ଆଜ୍ଞା